ହ୍ୟାଲୋ ହ୍ୟାଲୋ ମୁଁ ସ୍ୱସ୍ତିକ ପ୍ରିୟଦର୍ଶନ କହୁଥିଲି ଆଜ୍ଞା ଆମର ଆଠ ଜଣଙ୍କ ଗୋଟେ ଗ୍ରୁପ୍ ଅଛି ସାଙ୍ଗ ପିଲାଙ୍କର ଆମେ ଗୋଟେ ଚାହୁଁଛୁ ଗୋଟେ ଟୁର୍ରେ ଯିବା ପାଇଁ

ଗୋଟେ ପିକ୍ନିକ୍ ଟାଇପ୍ର ଆଉ ଆଜ୍ଞା ଦୁଇ ଦିନ ଟ୍ରିପ୍ଟା ହବ ଆଜ୍ଞା ମୁଁ ଏଇ କପିଳାସ ଲାଇନ୍ର ଯେତିକି ରହିବ ଭିଜିଟିଙ୍ଗ ପ୍ଲେସ୍ ସବୁ ଯିବୁ ବୁଲିକି ଆସିବୁ ଆଉ ଆଜ୍ଞା ଆଠ ଜଣ ଅଛନ୍ତି ମୁଁ ଆପଣଙ୍କୁ ଫୋନ କରିଥିଲି ଆପଣଙ୍କର ଯେଉଁ ଗାଡ଼ିଟା ସେଇଟା ଆଭେଲେବୁଲ୍ ରହିବ ନା ସେଭେନ୍ ସିଟର୍ର ଯେଉଁ ଗାଡ଼ିଟା ଆଜ୍ଞା ନାହିଁ ସେଠି ଗଲେ ଦୁଇ ଦିନ ପ୍ରାଇସ୍ କେତେ ଆସିବା କେତେ କ'ଣ ଲାଗିବ ଖର୍ଚ୍ଚ ଆଜ୍ଞା ଚାରି ହଜାର ଟଙ୍କା ଆଜ୍ଞା ଆମର ପନ୍ଦର ତାରିଖ ଦିନ ଯିବାର ଅଛି ଆପଣ ଆସିପାରିବେ

ଆଉ ଯଦି ଆପଣଙ୍କର କାମ ଅଛି ମାନେ ସେମିତି କିଛି ଆଉ ଯଦି କେଉଁଠୁ ବଡ଼ ଗାଡ଼ି ହେଉଛି କିମ୍ବା କୌଣସି ଟ୍ରାଭେଲ୍ ଏଜେନ୍ସି ଯଦି ଆପଣଙ୍କର ଚିହ୍ନା ଅଛି ଟିକେ ମୋ ସହିତ ଟିକେ ତାଙ୍କର କଥା କରାଇ ଦିଅନ୍ତୁ ଟିକେ ବୁଝିଦିଅନ୍ତୁ ଆଉ ଆଉ କୌଣସି ବଡ଼ ଗାଡ଼ି ପାଇଁ ଆଉ ହଁ କ'ଣ ଟ୍ରାଭେଲ୍ ଏଜେନ୍ସିର ମୋତେ ଟିକେ ଦେଉନାହାନ୍ତି କୌଣସି ନମ୍ବର ଥିବ ଯଦି ମୁଁ ତାଙ୍କୁ ଫୋନ କରିଦେବି ପଚାରିଦେବି ଆଜ୍ଞା ହଉ ହଉ ଆପଣ ଯଦି ସେଦିନ ଫ୍ରି ହେବେ ମୋତେ ପୂର୍ବଦିନ କହିବେ ନହେଲେ କାହା ନମ୍ବର ମୋତେ ଦିଅନ୍ତୁ ଆଉ ମୁଁ ବୁଝିଦେବି ଆଜ୍ଞା ଧନ୍ୟବାଦ